ମୁଁ ଯାଇଥିଲି ଖଇତାନ୍ ଫ୍ୟାନ୍ ପାଇଁ ଆପଣ ମତେ କି ଏ ସି ସି ଗୋଟେ କି ଫ୍ୟାନ୍ ଦେଇଦେଲେ ସେ ଫ୍ୟାନ୍ ବିଲ୍କୁଲ୍ ବୁଲୁନି ଖାଲି ଖଡ଼ ଖଡ଼ ଖଡ଼ ଖଡ଼ ହେଉଛି ଏତେ ଆୱଜ୍ ହେଉଛି ଯେ ଟିକେ ବି ଶୋଇ ପାରୁନି ତା'ପରେ ସେ ପତ୍ର ଗୁଡ଼ାକ ପୁରା ସବୁ ଜଙ୍କ୍ କି ଫ୍ୟାନ୍ ଆପଣ ଦେଇଛନ୍ତି ମୁଁ ଆପଣଙ୍କୁ କ'ଣ କହିଥିଲି କି ଫ୍ୟାନ୍ ଦେଇଛନ୍ତି ଟୋଟାଲି ଶୋଇ ହଉନି ବୁଲୁନି ଏତେ ବାଜେ ଫ୍ୟାନ୍ ଆପଣ ଦେଇଛନ୍ତି ଟିକେ ବି ବୁଲୁନି ଭଲକି ମାନେ ଖଡ଼ ଖଡ଼ ଏତେ ଜୋର ସାଉଣ୍ଡ୍ ଶୋଇ ବି ହଉନି ପତ୍ର ଗୋଟେବି ତ ସବୁ ଜଙ୍କ୍ ଲାଗି ଗଲାଣି ପତ୍ରରେ ବହୁତ ଜଙ୍କ୍ ଲାଗି ଗଲାଣି ଟୋଟାଲି ମାନେ ସାଉଣ୍ଡ୍ବି ହଉନି ଫ୍ୟାନ୍ ତ ଟୋଟାଲି ବୁଲୁ ହିଁ ନାହିଁ ଯେତେ ସମୟ ବୁଲୁ ସେ ଖାଲି ଘଡ଼ ଘଡ଼ ଘଡ଼ ମାନେ କାନ ପାଖରେ ପୁରା ବୋରିଂ କରି ଦେଉଛି କି ଫ୍ୟାନ୍ ଆପଣ ଗୋଟେ ବନେଇଛନ୍ତି ଏମିତି ହେଲେ କେମିତି ହବ ଆପଣଙ୍କ ଦୋକାନକୁ କେହି ଆଉ ଯିବେନି ଏତେ ଲୋକଙ୍କୁ ଆପଣ ହଇରାଣ କରୁଛନ୍ତି କି କୌଣସି ଜିନିଷ ଆପଣଙ୍କର ସେଲ୍ ହବନି ଦୟାକରି ଏସବୁ ଟିକେ ବନ୍ଦ କରନ୍ତୁ ଭଲ କିରି ଭଲ ଜିନିଷ ଦିଅନ୍ତୁ ଯେଉଁଟା ଲୋକମାନେ ଉପକୃତ ହେବେ ଏମିତି ଆପଣ ରଖିଛନ୍ତି କ'ଣ ପାଇଁ ଆପଣ ଏମିତି କରୁଛନ୍ତି ଭଲ ଜିନିଷ ରଖନ୍ତୁ ଲୋକମାନେ କେମିତି ଉପକୃତ ହେବେ ଆପଣ ଟିକେ ଦେଖନ୍ତୁ ଏମିତି ଦେଇଛନ୍ତି ଆମକୁ ଦେଖନ୍ତୁ କ'ଣ ଏଇଟା ହେଇଛି